ଦୁଇ ଫେବୃଆରୀ ଦୁଇହଜାର ତେଇଶି ତିନି ଏପ୍ରିଲ ଦୁଇହଜାର ତେଇଶି ପାଞ୍ଚ ମେ ଦୁଇହଜାର ତେଇଶି ସାତେ ମେ ଦୁଇହଜାର ତେଇଶି ନଅ ଜୁନ ଦୁଇହଜାର ତେଇଶି